ସରକାରଙ୍କ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା ରହିଛି ବିଦ୍ୟୁତ ସଂଯୋଗ ପାଇଁ କୃଷକ୍ କୃଷି କାର୍ଡ଼ ନେଇ ବିଦ୍ୟୁତ ଅଫିସକୁ ଗଲେ ସେମାନେ ଆସି ଜମିରେ ପାଣି ମଡ଼ାଇବା ପାଇଁ ବିଦ୍ୟୁତ୍ ସଂଯୋଗ କରିଥାନ୍ତି ସେଗୁଡ଼ିକ ପାଇଁ ସେ ସେଡ଼ିଙ୍ଗ ପାଇଁ ଲୋ ଭୋଲ୍ଟେଜ୍ ଯାଗୁଁ ଆମେ ଅସୁବିଧାର ସମ୍ମୁଖୀନ ହେଉ ଆମେ ଠିକ୍ ଭାବରେ ପାଣି ମଡ଼େଇ ପାରୁନା ଆଉ ଧାନ ବାଡ଼େଇ ପାରୁନା ଧାନ ବାଡ଼େଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହୁଏ ଏବଂ ଧାନ ଉଡ଼େଇବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୁଏ